ସାର୍ ନମସ୍କାର ସାର୍ ଆପଣଙ୍କର ଥରେ ଗୋଟେ ଅର୍ଡ଼ର କରିଥିଲି ଯେ ଏପର୍ଯ୍ୟନ୍ତ ଜିନିଷ ପାଇପାରିଲିନାହିଁ ଜିନିଷ ପାଇବାରେ ଯେଉଁ ସମୟ ବ୍ୟବଧାନ ଥିଲା ସେଇଟା ମଧ୍ୟ ଅତିକ୍ରାନ୍ତ ହୋଇଗଲାଣି କିନ୍ତୁ ଆପଣ ମୋତେ ଆଉ ଟଙ୍କା ବି ଫେରସ୍ତ କରିନାହାଁନ୍ତି ଏପର୍ଯ୍ୟନ୍ତ ସେଥିପାଇଁକି କିଛି ମେସେଜ୍ କି ଅପଡ଼େଟ୍ ନ୍ୟୁଜ୍ ମଧ୍ୟ ମୋତେ ମିଳିନି ଏପର୍ଯ୍ୟନ୍ତ ଆପଣ ଯଦି ସେହି ଟଙ୍କାଟାକୁ ଫେରସ୍ତ କରିପାରନ୍ତେ ତାହେଲେ ଭଲ ହୁଅନ୍ତା ଏବେ ଏବେ ଏତେ ଲେଟ୍ ହେବାର କାରଣ ମଧ୍ୟ ଆପଣ ବତେଇ ନାହାଁନ୍ତି ଆଉ ସେଥିପାଇଁ ଆପଣ ଆପଣ ମୋତେ ଲେଟ୍ ହେବାର କାରଣ ଯଦି ବତେଇପାରନ୍ତେ ଭଲ ହୁଅନ୍ତା ନହେଲେ ଆପଣ ମୋର ଟଙ୍କାଟା ଅଁ ମୁଁ ଆପଣଙ୍କୁ ପେଟିଏମ୍ କରିଥିଲି ତ ଆପଣ ରିକଭରି କରିଦିଅନ୍ତୁ ରିକଭରି କରିଦେଲେ ସେଇଟା ଠିକ୍ ହେବ ଆ ଠିକ୍ଅଛି